ଘର ଆଗରେ ବଗିଚାଟା ସୁନ୍ଦର ଦେଖାଯାଏ ଘରକୁ ବିଭିନ୍ନ ପ୍ରକାରେ ଫୁଲ ଗଛ ଆଉ ଫଳ ଗଛ ବଗିଚାରେ ଲଗାନ୍ତି ଆଉ ବହୁତ ସୁନ୍ଦର ବି ଦେଖାଯାଏ ଚାରିଟା ବଳିଆ ଧର ତୁମକୁ ଭଲ ଲାଗିଲାନି ବଗିଚା ଟିକିଏ ବୁଲି ଆଇଲେ ମାଇଣ୍ଡଫ୍ରୀ ହେଇଯିବ ଧର ଯଦି ଫସଲ କରିଥିବ ଫଳ ଗଛ ସବୁ ପନିପରିବା ଆଦି ଲଗେଇଥିବ ସଖାଳୁ ଡେଲି ସଖାଳୁ ଯାଇ ପନିପରିବା ଦୁଇଟା ଲେଖା ତୋଳିକି ଆଣିଲେ ତୁମ ଘର ଖର୍ଚ୍ଚ ବି ଚଳିଯିବ ମାନେ ଫ୍ରେଶ୍ ଜିନିଷ ପାଇଲ ପ୍ଲସ୍ ତୁମେ ମାନେ ଟେଷ୍ଟ ବି ଲାଗିବ ଫ୍ରେଶ୍ ଜିନିଷ ତୁମେ ଏଇଆ ବଜାରରୁ କିଣିକି କ'ଣ ବାସି ଜିନିଷ ଆଣୁଛ ନା ଆଉ ସେଟାକ ନଗଦ ତୋଳା ଜିନିଷ କି ଆମେ ଯାହା ଖାଉଛେ ସବୁ ବାସି କିନ୍ତୁ ଆମ ବଗିଚାରେ ଯଦି ଗୋଟିଏ ଗଛ ବି ବାଇଗଣ ଗଛଟିଏ ଗୋଟିଏ କାହିଁ ନ ଲଗେଇବି ଗୋଟିଏ ବାଇଗଣ ଗଛଟା ବି ଲଗେଇଲେ ଯଦି ଗୋଟିଏ ବାଇଗଣ ବି ଦିନକୁ ବାହାରେ ତାକୁ ଯଦି ଆମେ ପୋଡ଼ିକି ଘରେ ଆଣି ଖାଇବା ସେଇଟା ବହୁତ ଟେଷ୍ଟ ଲାଗିବ କିନ୍ତୁ କିଣା ବାଇଗଣ ଗୋଟିଏ ପୋଡ଼ିକରି ଖାଇଲେ ସେଇଟା ସୁକୁଟି ଯାଇଥିବ ତା' ଟେଷ୍ଟ ଆସିବନି କିନ୍ତୁ ଫ୍ରେଶ୍ ଜିନିଷଟା ବହୁତ ଟେଷ୍ଟ ଲାଗେ ଆଉ ଭଲ ମଧ୍ୟ ଲାଗେ ଆଉ ଦେହ ପାଇଁ ବି ବହୁତ ଭଲ କିଣା ଜିନିଷରେ କ'ଣ ସାର ମସଲା ବହୁତ ଜିନିଷ ଦେଉଛନ୍ତି ସେମାନେ ଯାହାକି ଆମ ଦେହପାଇଁ ସେଇଟା ବହୁତ ଖରାପ ଆଉ ନିଜ ବାରିରେ କରିବ ବିନା ଛ ସାର ମସଲାରେ ସେଇଟା ଗୋଟିଏ ଆଣ କିନ୍ତୁ ଖାଅ ସେଇଟା ତୁମ ଦେହ ପାଇଁ ଭଲ ତୁମ ପାଟିକି ସ୍ୱାଦ ଆଉ ସେଇଟା ଭଲ ଦେଖାଯାଏ ଆଉ ବଗିଚାଟା କଲେ ମଧ୍ୟ ଧର ଘରକୁ ତୁମର କିଏ ଗୋଟେ ଆସିଲା ବଗିଚାଟା ଦେଖିଲେ ମାନେ ତା' ମନଟା ବି ପ୍ରଫୁଲ୍ଲ ହେଇଯିବ ଯାହାହେଉ କେଡ଼େ ସୁନ୍ଦର ବଗିଚାଟା କରିଛି ଘର ଘରଟା ବି ସୁନ୍ଦର ଦେଖାଯାଏ ବଗିଚାଟା ଘର ଆଗରେ ରହିଲେ ଘରଟା ବି ସୁନ୍ଦର ଦେଖାଯାଏ ଆଉ ବିଭିନ୍ନ ପ୍ରକାର ଫୁଲ ଗଛ ମଧ୍ୟ ଲଗେଇଲେ ତା' ଦେହରେ ତା' ଦେହରୁ ବି ଆମେ କିଛି ଉପକାର ବି ପାଉଛୁ ବାଡ଼ି ବଗିଚାରେ ଯେକୌଣସି ଫୁଲ ଔଷଧୀୟ ଗଛ ବି ପ୍ରାୟ ଲଗାଉଛୁ ମାନେ ବାଡ଼ି ବଗିଚାରେ ଲଗାନ୍ତି ଲୋକ ମୁଁ ମଧ୍ୟ ଲଗେଇଛି ମୋ ବଗିଚାରେ ତାର ମାନେ ଯେଉଁ ବାୟୁଟା ଘର ଭିତରକୁ ଯେଉଁ ଆସୁଛି କି ତା' ଇଏଟା ବି ପ୍ରଭାବ ପକାଉଛି ଘର ଭିତରେ ଆମେ ଯେଉଁ ଲୋକ ରହୁଛୁ ତା' ଇଏଟା ବି ପ୍ରଭାବ ପକାଉଛି ହଁ ଆଉ ଫୁଲ ଧର ସଖାଳୁ ଦୁଇଟା ତୋଳିକି ଆଣି ଠାକୁର ପୂଜା କରୁଛୁ ଠାକୁର ଘରଟା ବି ଫୁଲରେ ସଜେଇବାକୁ ବି ଭଲ ହେଉଛି ଏମିତିକି କିଣିକରି କେତେ ଫୁଲ ଆଣିକରି ସଜେଇବୁ ଅଳ୍ପ ତେଣୁ ନିଜ ବାଡ଼ିରୁ ଆଣିଲେ ବହୁତ ଫୁଲ ଆଣିବ ବିଭିନ୍ନ ପ୍ରକାର ଫୁଲ ଆଉ ମାନେ ଆଣିକରି ଠାକୁରଙ୍କ ପାଖରେ ସଜେଇ ପାରିବ କି ଓଷା ପର୍ବପର୍ବାଣି ହେଲେ ମାନେ ମନ୍ଦିରକୁ ଦେଇପାରିବ କି ଘର ଆଗରେ ଟଙ୍ଗେଇ ପାରିବ ତୁମେ ଯାହା କିଛି ବି କରିପାରିବ ମାନେ ଇଏରେ କିନ୍ତୁ ନିଜ ବାରିରେ ଥିଲେ ବହୁତ କିଛି ଆଣିକି କରିପାରିବ ନା ଆଉ ଫୁଲ ଗଛ ମାନେ ଇଏରେ ଯେଉଁ ଦାମିକା ଦାମିକା ଫୁଲ ବି ମାର୍କେଟରୁ ଗୋଟିଏ କିଣିକିନାଲେ ବହୁତ ପଇସା ପଡ଼ୁଛି ତେଣୁ ଗଛଟା ଯଦି ଆଣି ଆଣିକି ଆମେ ଲଗେଇବା ତା' ଦେହରୁ କେତେ ଫୁଲ ବାହାରିବ ଚାହିଁଲେ ବି ଆମେ ମୁଣ୍ଡରେ ଲଗେଇ ପାରିବା ଫୁଲ ଏମିତି କିଣିକି ଆଣିକି ଲଗାଉଛି ଏମିତି ନିଜ ବାଡ଼ିରୁ ବି ଲଗେଇ ପାରିବା ଚାହିଁଲେ ବି କାହାର ଦରକାର ହଉଥିବ ସିଏ ବି ଆସିକି ତମ ବାଡ଼ିରୁ ଦୁଇଟା ନେଇକି ଯାଇପାରିବ ହଠାଥ୍ ଦିଆ ଯାହାର ଦରକାର ହେଲା ହୁଁ ଆଉ ବାଡ଼ି ବଗିଚାଟା ସବୁ ପାଇଁ ଆଜିକାଲି ଲୋକମାନେ ସିନା ବାଡ଼ି ମାନେ ଖଟିବାକୁ ଇଏ ବୋଲି କିଣିକି ଜିନିଷ ନେଇ ଆସୁଛନ୍ତି କିନ୍ତୁ ଆକ୍ଚୁଆଲି ବାଡ଼ି ଗୋଟିଏ ଘର ଆଗରେ ବଗିଚାଟା କରିବା ନିହାତି ଦରକାରେ ତା' ଦେହରେ ଫଳ ଗଛ ହଉ ଫୁଲ ଗଛ ହଉ ସବୁ ଜିନିଷ ବି ଲଗେଇବା ବି ଦରକାର ଏମିତି ଆଉ